ଯୋଗ ଅଭ୍ୟାସ ଦ୍ୱାରା ଆମ ଶରୀର ସୁସ୍ଥ ରହେ ଏବଂ ବିଭିନ୍ନ ପ୍ରକାର ରୋଗ ଦୂର ହୁଏ ଏବଂ ଯାହା ରୋଗ ଥାଏ ତ ସେଟା ଦୂରୀଭୂତ ହେଇଯାଏ କାରଣ ଡକ୍ଟର ବି ପରାମର୍ଶ ଦିଅନ୍ତି ବିଭିନ୍ନ ପ୍ରକାର ରୋଗ ଯେମିତିକି ପେଟ କଟା ଆଣ୍ଠୁ ଗଣ୍ଠି ବାତ ଆଣ୍ଠୁ ଗଣ୍ଠି ବେଥା ଏବଂ ଗ୍ୟାଷ୍ଟ୍ରିକ୍ ଏବଂ ଜ୍ୱର ଏବଂ କୁମା ଏବଂ ବିଭିନ୍ନ ପ୍ରକାର ରୋଗରୁ ଉପକାର ହୋଇଥାଏ ଯୋଗ ଅଭ୍ୟାସ ଦ୍ୱାରା ଯୋଗ କଲେ ମନୁଷ୍ୟ ମଧ୍ୟରେ ଯେକୌଣସି ବି କାମ କରିବାକୁ ଫୁର୍ତ୍ତି ଲାଗେ ଏବଂ କରିବାକୁ ଭଲ ଲାଗେ ଏବଂ ମନୁଷ୍ୟ ଅଧିକ ଦିନ ବଞ୍ଚି ରହିଥାଏ ଏବଂ ସୁସ୍ଥ ରହିଥାଏ ସେଥିପାଇଁ ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ଯୋଗ କରିବା ଦ୍ୱାରା ମନ ଫୁର୍ତ୍ତି ଲାଗେ ଏବଂ ଯେକୌଣସି କାମ ବି କରିହୁଏ ଥକା ଥକା ଅନୁଭବ ତ ହୋଇନଥାଏ ଯାହାଦ୍ୱାରା ଯୋଗ କରିବା ଅତ୍ୟନ୍ତ ଆବଶ୍ୟକ